ଆମର ପଞ୍ଚାୟତରେ କିମ୍ବା ଗ୍ରାମ ମାନଙ୍କର ମୁଁ ଯାଉଥିଲି ରାସ୍ତାରେ ଗୋଟେ ଗ୍ରାମକୁ କିନ୍ତୁ ବାଟରେ ଗୋଟେ ଝଗଡ଼ା ହେଲା ପରେ ପୋଲିସକୁ ଇନଫର୍ମ କଲୁ କଲା ପରେ ପୋଲିସ ଆସିଲେନି କମ୍ପ୍ଲେନ୍ ଦେଲୁ ଥାନାରେ ତା'ହେଲେ ବି ତାହା ବି ଶୁଣିଲେ ନାହିଁ କେତେ ସମୟ ପରେ ପୋଲିସ ମାନେ ଆସୁଛନ୍ତି କିନ୍ତୁ ହଠାତ ପୋଲିସକୁ ଇନଫର୍ମ କଲେ ସେମାନେ ଆସୁନାହାନ୍ତି ଆମେ ବହୁତ କିଛି ସମ୍ମୁଖୀନ କରିବାକୁ ପଡ଼ୁଛି ଆମକୁ କିଛିଟା ଆମକୁ ସାହାଯ୍ୟିକ ହେଇପାରୁନାହିଁ